ଗ୍ୟାସରେ କଡ଼େଇ ରଖିବା କଡ଼େଇ ତାତି ଗଲାପରେ ତାପରେ ତେଲ ପକାଇବା ତେଲ ତାତିଲା ପରେ ଶୁଖିଲା ଲଙ୍କା ଡାଲଚିନ୍ ତେଜପତ୍ର ଆଉ ତେଜପତ୍ର

ତାକୁ ଭଲ ଭାବରେ ଘାଣ୍ଟିବା ନଚେତ୍ କଡ଼େଇରେ ଅଦା ରସୁଣ ଲାଗିଯାଏ

ଟମାଟ ପକାଇବା ଟମାଟ ପକାଇସାରିବା ଆବଶ୍ୟକ ମୁତାବକ ଟମାଟ ପକେଇବା ଟମାଟ ପକେଇ ସାରିବା ପରେ ଟମାଟ ହେବା ପାଇଁ ତା ଉପରେ ସ୍ୱାଦ ଅନୁସାରେ ଲୁଣ ପକାଇବା

ତାପରେ ଲଙ୍କା ଗୁଣ୍ଡା ପକାଇବା

କଷେଇବା ଚିକେନର ଯେମିତି ଆମିଷର ପାଣି ଯାହା ଥିବ ସେ ପାଣି ମରିବା ଯାଏଁ ଚିକେନକୁ ଭଲରେ କଷାଇବା

ଆଳୁ ସିଝି ସାରିଲା ପରେ

ତେଣୁ ରୋଷେଇ କରିବା ସମସ୍ତଙ୍କୁ ଝିଅ ପିଲାଙ୍କର କର୍ତ୍ତବ୍ୟ ହୁଏ ରୋଷେଇ କରିବା ଠିକ୍ ହୁଏ